ଆମ ଭାରତକୁ ସ୍ୱାଧୀନତା କରିବା ପାଇଁ ମହାତ୍ମାଗାନ୍ଧୀ ମାନଙ୍କ ପରି ଅନେକ ସଂଗ୍ରାମୀ ମାନେ କେତେକ ଆନ୍ଦୋଳନ କରିଥିଲେ ଯେମିତିକି ଉଣେଇଶ ଷୋହଳ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନ କରାହେଇଥିଲା ସତ୍ୟାଗ୍ରହର ଅର୍ଥ ହଉଚି ସତ୍ୟ ପ୍ଲସ୍ ଆଗ୍ରହ ଏବଂ ଉଣେଇଶ କୋଡ଼ିଏ ମସିହାରେ ଅସହଯୋଗ ଆନ୍ଦୋଳନ କରାହେଇଥିଲା ବ୍ରିଟିଶ ମାନଙ୍କ ଉଦ୍ଦେଶ୍ୟରେ ଏବଂ ଉଣେଇଶହ ତିରିଶ ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ କରାହୋଇଥିଲା ଏହାକୁ ମଧ୍ୟ ମହାତ୍ମାଗାନ୍ଧୀ କରିଥିଲେ ଅସହ ଅମାନ୍ୟ ଆନ୍ଦୋଳନକୁ ସଲ୍ଟ ମାର୍ଚ୍ଚ ମଧ୍ୟ କୁହାଯାଏ ଦିଲ୍ଲୀ ଚାଲ ଆନ୍ଦୋଳନ ଏହା ସୁବାଷ ଚନ୍ଦ୍ର ବୋଷ କରିଥିଲେ ଏବଂ ପରେ ହେଇଥିଲା କ୍ୟୁଇଟ୍ ମୁଭମେଣ୍ଟ କ୍ୟୁଇଟ୍ ମୁଭମେଣ୍ଟ ଆନ୍ଦୋଳନ ତା'ପରେ ଉଣେଇଶହ ସତଚାଳିଶ ମସିହାରେ ଆମ ଭାରତ ସ୍ଵାଧୀନତା ହେଇଥିଲା ଉଣେଇଶହ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ଦିନ ସ୍ଵାଧୀନତା ହେଇଥିଲେ ମଧ୍ୟ ସମସ୍ତଙ୍କୁ ସ୍ଵାଧୀନତା ମିଳୁନଥିଲା କିନ୍ତୁ ଉଣେଇଶ ଅଠଚାଳିଶ ମସିହା ଉଣେଇଶହ ଅଠଚାଳିଶ ମସିହା ଜାନୁଆରୀ ଛବିଶ ତାରିଖ ଦିନ କନଷ୍ଟିଟ୍ୟୁସନ୍ ତିଆରି ହେଇଥିଲା ସମ୍ବିଧାନ ତିଆରି ହେଇଥିଲା ତା'ପରେ ସମସ୍ତଙ୍କୁ ସ୍ନତା ମିଳିଥିଲା ତାହାକୁ କୁହାଯିବ ସାଧାରଣତନ୍ତ୍ର ଦିବସ